ସାଙ୍ଗ ମୁଁ ଏଠିକି ଆସିଛି ଆଉ ବହୁତ ଥର ବି ଆସିଲିଣି ସମ୍ବଲପୁରରୁ ଆଉ ଘରେ କହିଥିଲେ ଯେ ସମ୍ବଲପୁରୀ ଶାଢୀ ଆଣି ଦବାର୍ ଲାଗି ବୋଇଲେ ମୁଇଁ ତ ଇନର୍ କିଛି ନାଇଁ ଜାନି କେନ୍ତା କାଣା ନେବି ଟିକେ କହିଦେବେ ତ ମୋତେ ଚାରି ହଜାର ଟଙ୍କା ଭିତ୍ରେ ନ ଚାର୍ ହଜାର୍ ଟଙ୍କା ଭିତ୍ରେ ନ ତମର୍ ଆଡ଼େ ବୋଇଲେ କେମ୍ତି ଟିକେ ଶସ୍ତାରେ ମିଲ୍ବା ସମ୍ବଲପୁରୀ ଶାଢ଼ୀ ଟିକେ କହ ତ ଏଠି କାଣା ଆର୍ ଗୋଟେ ନ ଦୁକାନ୍ ଅଛେ ଆର କେହି ନାଇନ ଯେ ଦୁକାନ ନାଇନ ଗା ଦଶଟା ଦଶଟା ମୁଁ ଆମ ଘରେ କହିଥିଲେ କି

ଆମର୍ ଘରେ କହିଥିଲେ କି କୁଡ଼ିଏ ହଜାର୍ ଟଙ୍କା ଦେଇଛନ୍ ଦଶଟା ଶାଢ଼ୀ ନବାର୍ ଲାଗି ବୋଇଲେ କୁଡ଼ିଏ ହଜାର୍ ଟଙ୍କା ପଇସା ଦେଇଛନ୍ ବୋଇଲେ ତମେ ବୁଝି ନାଇଁ ପାର୍ବାର୍ କୁଡ଼ିଏ ହଜାର୍ ଟଙ୍କା ଆମର୍ ଘରର୍ ଲୋକେ ଦେଇଛନ୍ ଅଲ୍ଗା ଅଲ୍ଗା ପ୍ରିଣ୍ଟ୍ର ଶାଢ଼ୀ ନେବାର୍ ଲାଗି ସମ୍ବଲପୁରୀର ବୋଇଲେ କେନ୍ତା କାଣା ଦଶ ଟା ବୋଇଲେ ଗୁଟେ ହଁ ବୋଇଲେ ବାହାରେ ଏମ୍ତି ପିନ୍ଧିକରି ଯିବାର୍ ଲାଗି ଗୋଟେ ଯୋଡ଼େ ନେମି ନାଇଁ ନାଇଁ ବୋଇଲେ ଘରେ ପିନ୍ଧିବାର୍ ଲାଗି ଟିକେ କମ୍ ଦାମ୍ର ନେମି ଆର୍ ବାହାର୍କେ ପିନ୍ଧିକରି ଯିବାର୍ ଲାଗି ଟିକେ ଅଧିକା'ର୍ ଯେନ୍ତା ଭଲ୍ ଲାଗ୍ବା ସେନ୍ତାଟା ନେଇକରି ଗଲେ ସିନା ପିନ୍ଧିକରି ଯାଇ ପାରିବି ଆଉ ଟିକେ ଅଧିକା ପାଇସାର ସେଟା ପନ୍ଦ୍ର ଶହ ଦୁଇ ହଜାର୍ର ଆର୍ ଘରେ ପିନ୍ଧିଲା ଟା ହେନ୍ତା ଘରେ ପିନ୍ଧ୍ଲାଟା ଏନ୍ତା ପାଞ୍ଚ୍ଟା ଆର୍ ବାହାରକେ ଗଲାଟା ପାଞ୍ଚ୍ଟା

ହଁ ଯେମ୍ତି ସେମ୍ତି ହେଲେ ଟିକେ ଘିନ୍ମା ଆର୍ କେତେବେଲେ ଯିମା ଟିକେ କହତ ଦୁକାନକେ ଟିକେ କହି କୁହା ଦବ ଆଜି ସନ୍ଧ୍ୟାରେ ତା'ହେଲେ ଯିମା ଆଜି ସନ୍ଧ୍ୟାରେ ଶାଢ଼ୀ ଘିନ୍ବାକେ ତା'ହେଲେ ଯିମା ହୋଉ ଠିକ ଅଛେ ମୁଁ ଟିକେ ରୋଷେଇ କରବି ଘରେ ଟିକେ କାମ ଅଛେ ରୋଷେଇ ବି କରବି ରହୁଛି